ହଁ ଆମେ ବେଶୀକରି ବଗିଚା କାମ୍ ବେଶୀକରି କର୍ସୁଁ ଆମର୍ ହଉଚେ ଦେଖ ଆମ୍ ଗଛ୍ ଯୋଗେଇଛୁଁ ମାୟା ଗଛ୍ ବଢ଼ଲ୍ ଗଛ୍ ଖଜୁର୍ ଗଛ୍ ନଡ଼ିଆ ଗଛ୍ ଏନ୍ତାକରି ବହୁତ୍ କିଛି ଗୁଡ଼େ ଗଛ୍ ଯୋଗେଇ କରି ଆମେ ତାହାକେ ବହୁତ୍ ପରିଶ୍ରମ୍ କର୍ସୁଁ ତାହାକେ ପାଣି ଦେସୁଁ ହେଁ ଆଉ ବହୁତ୍ ତାହାକେ ମେହେନତ୍ କର୍ସୁଁ ତାହାକେ ମେହେନତ୍ କଲେ ସେଥିରେ ଫୁଲ୍ ଫଲ୍ ହେସି କିଛି ସମୟ ନେଇକରି ଆମେ ତାହାକେ ମେଡ଼ିସିନ୍ ପତ୍ର ବି ପ୍ରୟୋଗ କର୍ସୁଁ ବୁଝ୍ଲ ସେଠୁ ଯାହା କିଛି ଫସଲ୍ଟା ପାଏସୁଁ ଆମେ ସେ ଧ୍ୟାନ୍ରେ ଆମେ ଚଲ୍ସୁଁ